ହଁ ବୈଶାଖୀ ଭଲ ଅଛୁ କି ନାହିଁ ହଁ ହଁ ଭଲ ଅଛି ଆଉ କ'ଣ କରିବି ଘରେ ବସି ବସି ତ ବହୁତ ବିରକ୍ତି ଲାଗିଲାଣି ତ କେଉଁ ଜାଗା ଗୋଟେ ଯାଇକି ବୁଲିକି ଆସିବି ବୋଲି ଭାବୁଛି ସବୁ ଜାଗା ତ ସରେଇ ସାରିଲୁ କେଉଁ ଜାଗା ଯିବୁ ବୋଲି ଭାବୁଛୁ

ନନ୍ଦନକାନନ ହଁ ହଁ ହଉ ନନ୍ଦନକାନନ ଟିକେ ଯାଇକି ଆସିଲେ ଏକା ଭଲ ହେବ ହଁ ଚିହ୍ନା ଜାଗା ମୋର ଗୋଟେ ଗୋଟେ ମାମାଟେ ରହୁଛନ୍ତି ତ ତାଙ୍କୁ କହିଲେ ନହେଲେ ଆମେ ଏଇଠୁ ପଳେଇବା ବସରେ

ହଁ ଏଇ କାଲି ନାହିଁ କାଲି ନାହିଁ ପହର ଦିନ ଭିତରେ ପଳେଇବା ହଁ ହଁ ଆଉ ସେ ନନ୍ଦନକାନନ ତ ବହୁତ ଭଲ ଭଲ ସେ କ'ଣ ଯେ ଗୋଟେ ଆସିଛି ଗୋଟେ ନୂଆ ବାଘ ଆସିଛି ତା ନା ନନ୍ଦନ ଆହୁରି ଗୋଟେ ହଁ ହଁ ଆହୁରି ଅଛି ଗୋଟେ ବୁଢ଼ା ଭାଲୁଟେ ଅଛି ହଁ

ଆଉ ତୁ ଏକ ଆସିବୁ ନା କ'ଣ ହଉ ହଉ ନା ନା ଘରେ ମା ମା ସହିତ ନହେଲେ ମିଶିକି ପଳେଇବା ହଉ ସେଠି ବୁଲି ସାରିଲା ପରେ ନହେଲେ ଆଉଥରେ କ'ଣ କ'ଣ ଟିକେ ଖାଇ ସାରିଲା ପରେ ଯେତି ସେଠି ବୁଲା ବୁଲି କରି ଦେଖିବା ସେଠି ବାଘ ଅଛି ବିଭିନ୍ନ ପ୍ରକାର ପକ୍ଷୀ ଅଛି ଆହୁରି ବି ସେ ଭାଲୁ ଜିରାଫ ଆହୁରି ସାପ ହଁ ହରିଣ ଠେକୁଆ ଆଉରି ବାଘ କେତେ ବଡ଼ ବଡ଼ ବାଘ ସେ ବାଘ ଯାକ ପୁରା କେମିତି କରି ସେ ପାଣିରେ ଇଏ ହେଇଥାନ୍ତି ଥରେ ମଝିରେ ଗୋଟେ କ'ଣ ବାଘଟେ କେତେ ବଡ଼ ବାଘଟେ ଆସିଥିଲା ବୋଲି କହିଥିଲେ ହଁ ହଁ ହଁ ଟିକେ ଯାଇକି ସାଙ୍ଗେ ସାଙ୍ଗେ ଆସିଲେ କ'ଣ ଭଲ ଲାଗିବ କି ଦୁଇ ତିନି ଦିନ ଯାଇକି ଦିନେ ରହିବ ଆହୁରି ବୁଲାବୁଲି କରିକି ଦୁଇ ତିନି ଦିନ ପରେ ପଳେଇ ଆସିବା ନହେଲେ ହଉ ହଉ ଆହୁରି କ'ଣ କହିବା ଯିବା ତ ଦୁଇ ତିନି ଦିନ ଭିତରେ ଏବେ ତ ଦୁଇ ତିନ ଦିନ ବହୁତ ଖରା ହେଉଛି ଏବେ ଯିବାନି ଆଉ ଟିକେ ପା ଟିକେ ପାଗ ଟିକେ ଭଲ ହେଲେ କ'ଣ ମେଘୁଆ ପାଗ ଦେଖିକି ନହେଲେ ଆଜି ନାହିଁ କାଲି ଦୁଇ ତିନ ଦିନ ଭିତରେ ପଳେଇବା ଆଉ ହଁ ହଁ ହଁ ହାତୀ ବହୁତ ବଡ଼ ବଡ଼ ହାତୀ ଅଛି ବୋଲି କହୁଥିଲେ ତୁ ଆଗରୁ କେବେ ଯାଇଥିଲୁ କି ହଉ ତାହେଲେ ନା ନା ମୁଁ ବି ଯାଇନି ବହୁ ଜାଗା ତ ବୁଲି ସାରିଲୁଣି ସେ ଜାଗା ଟିକେ ଦେଖିକି ପଳେଇ ଆସିଲେ ଏକା ଭଲ ଲାଗିବ ଆଉ

ହଉ ତାହେଲେ କାଲି ମାନେ ପଅରଦିନ ଯିବା ତ ହଉ ତାହେଲେ ମୁଁ ରଖୁଛି ଫୋନଟା ହଁ ଯିବା ସକାଳ ବସରେ ଏକା ପଳେଇଲେ ସେଠୁ ଯାଇକି ରାତିରେ ପହଂଚିବା ନହେଲେ ହଁ ହଁ ହଁ